ଆମ ଅଞ୍ଚଳରେ କୁକୁଡ଼ା ଲଢ଼େଇ ବା ବଳଦ ଗାଡ଼ି ଦୌଡ଼ ସବୁ ହେଉଛି ବଳଦ ଗାଡ଼ି ଦୌଡ଼ରେ କିଏ କାର କାଠୁ ଆଗରେ ଯିବ କିଏ ଫାଷ୍ଟ୍ ହବ ଏହିସବୁ ବିଷୟରେ ସମସ୍ତେ ଆନନ୍ଦିତ ହୁଅନ୍ତି କିନ୍ତୁ ମତେ ଲାଗୁଛି ଏହିସବୁ କାରଣରୁ ସେଇ ବଳଦ ଦୁଇଟା ବଳଦ ଦୁଇଟା ନାହିଁ ଚାରିଟା ଦୁଇ ଗୋଟେ ଗାଡ଼ିରେ ଦୁଇଟା ରହୁଛି ଆଉ ଗୋଟେ ଗାଡ଼ିରେ ଦୁଇଟା ସବୁ ଦୌଡ଼ା ଦୌଡ଼ିରେ ବଳଦକୁ କଷ୍ଟ ହେଉଛି ଗୋଡ଼ ବଥା ହେଉଛି ତାକୁ ପିଟି ପିଟିକିନା ନଉଛନ୍ତି ତ ଏଇସବୁ କାରଣରୁ ବଳଦ ଗାଡ଼ି ଏସବୁ ବଳଦର କଷ୍ଟ ହେଉଛି ଆଉ କୁକୁଡ଼ା ଲଢ଼େଇରେ କ'ଣ ହେଉଛି କୁକୁଡ଼ା ଲଢ଼େଇରେ ଲଢ଼େଇ କରିବା ଦ୍ୱାରା ସେ ବ୍ଲେଡ଼୍ ବା ଛୁରୀ ସବୁ ଗୋଡ଼ରେ ବନ୍ଧା ହେଉଛି କିଏ ଲଢ଼େଇ କରିକିନା କିଏ ଫାଷ୍ଟ୍ ହେଉଛି କିଏ ଜିତୁଛି ଏଇସବୁ ନେଇକିନା ଆମେ ସବୁ ଆନନ୍ଦିତ ହେଉଛି କିନ୍ତୁ କୁକୁଡ଼ା ଲଢ଼େଇ ଦ୍ୱାରା ସେଇ ଲଢ଼େଇ କଲେ ସେ ଗୋଡ଼ରେ ଯେଉଁ ବ୍ଲେଡ଼୍ ବା ଛୁୁରୀ ବନ୍ଧଉଛି ତାହାଦ୍ୱାରା ସେ ପକ୍ଷୀର କଟା କଟି ହେଉଛି ସେ ପକ୍ଷୀର କ୍ଷତି ହେଉଛି ପକ୍ଷୀ ମରି ବି ଯାଉଛି